ଭାରତରେ ଅନେକ ସଂସ୍କୃତି ଓ ପରମ୍ପରା ରହିଛି ଏବଂ ତାହା ଅତ୍ୟନ୍ତ ପ୍ରମୁଖ ଓ ଗୁରୁତ୍ୱପୂର୍ଣ୍ଣ ଅଟେ ଅନ୍ୟ ସଂସ୍କୃତି ତୁଳନାରେ ଭାରତ ସଂସ୍କୃତି ଓ ପରମ୍ପରା ଅତ୍ୟନ୍ତ ଭିନ୍ନ ଯେମିତି ଯୌଥ ପରିବାର ବଡ଼ମାନଙ୍କୁ ସମ୍ମାନ ଗୁରୁ ପୂର୍ଣ୍ଣିମା ପିତୃପୁରୁଷଙ୍କୁ ଶ୍ରାଦ୍ଧ ଆ ଆରେଞ୍ଜ୍ ମ୍ୟାରେଜ୍ ଇତ୍ୟାଦି ଯୌଥ ପରିବାର ଯେମିତି ଆମେ ମିଳିମିଶି ସମସ୍ତେ ରହିଥାଉ ଯୌଥ ପରିବାରର ମାନେ ଇଂରାଜୀରେ ଆମେ ଜଏଣ୍ଟ ଫ୍ୟାମିଲି ବୋଲି କହିଥାଉ ସେମିତି ଭାଇ ଭାଇ ମଧ୍ୟରେ ଅଲଗା ନ ରହି ଏକା ହୋଇ ସମସ୍ତେ ମିଳିମିଶି ରହିବା ମୁଁ ଗୋଟିଏ ଉଦାହରଣ ଦେଉଛି ଯେମିତି ଗୋଟିଏ ବୃଦ୍ଧ ବାପା ରହୁଥିଲେ ଓ ତାଙ୍କ ଦୁଇ ପୁଅ ଥିଲି ସେ ତାଙ୍କୁ ଗୋଟିଏ ଗୋଟିଏ କାଠି ଦେଇ ଭାଙ୍ଗିବାକୁ କହିଲେ ଓ ସେମାନେ ଅତି ଆରାମରେ ଭାଙ୍ଗି ଦେଲେ ପୁଣି ସେମାନଙ୍କୁ ବିଡ଼ାଏ ଲେଖାଏଁ କାଠି ଦେଲେ କିନ୍ତୁ ତାହା ସେମାନେ ଭାଙ୍ଗି ପାରିଲେ ନାହିଁ ଫଳରେ ବୃଦ୍ଧ ବାପା ତାଙ୍କୁ କହିଲେ ତୁମେ ଯଦି ଅଲଗା ଅଲଗା ହୋଇଯିବ ତେବେ ଶତ୍ରୁ ଶୀଘ୍ର ଆକ୍ରମଣ କରିଦେବ ଓ ଯଦି ମିଶିକି ରହିବ ତାହେଲେ ଶତ୍ରୁ ତୁମକୁ ଆକ୍ରମଣ କରିପାରିବ ନାହିଁ ତେଣୁ ପରିବାରରେ ମିଶିକି ରହିବା

ବଡ଼ମାନଙ୍କୁ ସମ୍ମାନ ଦେବା ତାଙ୍କ କଥା ମାନି ଚଳିବା ଉଚିତ ଗୁରୁ ପୂର୍ଣ୍ଣିମାରେ ଆମେ ଗୁରୁମାନଙ୍କୁ ପୂଜା କରିଥାଉ ଏବଂ ତାଙ୍କ ଆଶୀର୍ବାଦ ନେଇ ଥାଉ ଗୁରୁ ପୂର୍ଣ୍ଣିମା ଏକୋଇଶି ଜୁଲାଇ ଦୁଇହଜାର ଚବିଶିରେ ହୋଇଥାଏ ପିତୃପୁରୁଷଙ୍କ ଶୀଘ୍ର ମଧ୍ୟ ରାମ ଆମ ଭାରତର ସାଂସ୍କୃତିକ ପରମ୍ପରାରେ ରହିଛି ଆଉ ଗୋଟିଏ ହେଲା ଆରେଞ୍ଜ୍ ମ୍ୟାରେଜ୍ ଆମେ ବାପା ମାଆ ଓ ପରିବାରର ସଦସ୍ୟମାନଙ୍କ ମତରେ ବିବାହ କରିଥାଉ ଓ ଖୁସିରେ ଜୀବନ ଯାତ୍ରା ଅତିବାହିତ କରିଥାଉ ତେଣୁ ଆହୁରି ଅନେକ କିଛି ରହିଛି ତେଣୁ ଭାରତର ସଂସ୍କୃତି ଓ ପରମ୍ପରା ଭିନ୍ନ ଏବଂ ନିଆରା